ସେଲିବ୍ରେଟି ମାନ୍ଙ୍କର୍ ବିଷୟରେ ଯେତେବେଲେ ଚିନ୍ତା କଲେ ଗୋପନୀୟତା ରହିବାର୍ କଥା କାଁ ହେଲାଇକି ଯେ ସେଲିବ୍ରେଟି ମାନେ ଯେତେବେଲେ ଲୋକପ୍ରିୟତା ହେଇ ଯାଉଛନ୍ ତାଙ୍କୁ ଦେଖ୍ବାର୍ ଲାଗି ତାଙ୍କର୍ ସାଙ୍ଗେ ମିଶିବାର୍ ଲାଗି ତାଙ୍କର୍ ସାଙ୍ଗେ ଫଟୋ ହେବାର୍ ଲାଗି ତାଙ୍କର୍ କଥା ବାର୍ତ୍ତା ହେବାର୍ ଲାଗି ବହୁତ ଲୋକ୍ ଭିଡ଼୍ ହେଇସନ୍ ଏନ୍ତା ଭିଡ଼୍ ହେଇସନ୍ ଯେ ତାଙ୍କର୍ ଜୀବନ ପ୍ରତି ବି ବିପଦ ଅଛେ୍ ଧକ୍କା ପେଲା ହେଇକରି ବି ଅଭାବ ଅନାଟନ୍ ଘଟଣା ଗୁଡ଼ିକ ଘଟ୍ବାର୍ ଚାନ୍ସ ଅଛେ୍ ସେଥିର୍ ଲାଗି ସେଲିବ୍ରେଟି ମାନେ ଯେତେବେଲେ ବି ବାହାରୁଛନ୍ ଯେନ୍ ଆଡ଼୍ କେ ଯାଉଛନ୍ ତାଙ୍କର୍ ଯିବାର୍ ଆସିବାର୍ଟା କେ ଗୁପ୍ତ ଆକାରରେ ରଖ୍ବାର୍ କଥା ଗୋପନୀୟତା ରଖ୍ବାର୍ କଥା ଏମାନେ କାହିଁ ଯାଉଛନ୍ କେନ୍ ଠାନ୍କେ ଯାଉଛନ୍ ଏଡ଼େ କାମେ ଯାଉଛନ୍ କି କଥା କିହେ ନାଇଁ ଜାନ୍ବାର୍ କଥା ଏନ୍ତା ହେଲେ ତାଙ୍କର୍ ଜୀବନ ବିପଦ ମୁକ୍ତ ହେଇପାର୍ବା